ଓଡ଼ିଶାର କୃଷିଶିଳ୍ପ ପରିବେଶ ସମସ୍ୟାର ସମାଧାନ ଆଜିକାଲି କୃଷିକୁ ଏହା ବିଭିନ୍ନ କଳକାରଖାନା ଓ ସାମାଜିକ ପରିଚାଳନା ଏଗୁଡ଼ାକ ଦ୍ୱାରା ବାୟୁ ଅଧିକ ପ୍ରଦୂଷଣ ହେଉଛି ଏଥିଲାଗି କୃଷିକ୍ଷେତ୍ର ଗୁଡ଼ିକରୁ ସେ ଅଧିକ ଅଧିକ ଖରାପ ହେବାକୁ ଲାଗିଛି କୃଷିକୁ ଭଲ ଖତ ସାର ଏଗୁଡ଼ାକ ଯେତେ ଭଲରେ ଦେବ ସେତେ ଭଲରେ ସିଏ ପ୍ରୋତ୍ସାହନ ହବ ଆଉ କୃଷି ହେଉଛି ଏମିତି ଗୋଟେ ଜିନିଷ ତାକୁ ଯେତେ ଖତ ମତ ଦେଇକିନା ରଖିବ ସେତେ କୃଷି ଉର୍ବର ହବ ଆଉ ଆଜିକାଲି ଯେଉଁ ତୈଳ ପଦାର୍ଥ ଏଗୁଡ଼ାକର ଯେଉଁ ବାୟୁ ଦ୍ୱାରା କୃଷି ଜୈବିକ କୃଷି ପରିଚାଳନାରେ ସଂରକ୍ଷଣ ପ୍ରୋତ୍ସାହିତ ହୋଇପାରୁନାହିଁ